ମୁଁ ଗତ ସପ୍ତାହ ରେ ଗୋଟିଏ କାନର କିଣିଥିଲି ଯେ ସେ ଗୋଟିଏ ସୁନା ବାହାରିକି ମୋ କାନ ତାଳି ଫାଳି ଅଗାରେ ସେଇଟା ସବୁତିକ ଖଣ୍ଡିଆ ଖାବରା କରି ସାରିଲାଣି ମୋ ଲୁଗା ଫୁଗା ସବୁ ଖଣ୍ଡିଆ କରି ସାରିଲାଣି ଛିଡ଼ା ଛିଡ଼ି କରି ସାରିଲାଣି ମୁଁ ରାଗରେ ମୋର ସେ କାନର ପୁରା ଥୋଇଦେଇଛି ମୁଁ ସେ ଜିନିଷ ପିନ୍ଧିବି ନାହିଁ